ଧର୍ମକୁ ନେଇ କିଛି ଲୋକମାନେ ଫାଇଦା ଉଠାଉଛନ୍ତି ଏହାତ ସତ୍ୟ ଏବଂ ଧର୍ମକୁ ବ୍ୟବସାୟ ଭାବରେ ମଧ୍ୟ ବ୍ୟବହାର କରାଯାଉଛି ଯେମିତି ଆମେ ବିଭିନ୍ନ ଧର୍ମରେ ବିଭିନ୍ନ ପ୍ରକାର କଥା କହି ଲୋକମାନଙ୍କୁ ଉତ୍ତେଜିତ କରିକି ଦଙ୍ଗା କରାଇବା ଲୋକ ଲୋକଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି କରିବା ଏସବୁ ଜିନିଷ କରାଯାଉଛି ଦ୍ୱିତୀୟ କଥା ହେଉଛି ଧର୍ମକୁ ବ୍ୟବହାର କରି ପଇସାରମାନେ ହେଲା କେତେ ଯାଗାରେ ଅଛନ୍ତି ଯେମିତି କିଛି ଲୋକ କହୁଛନ୍ତି ଆମେ ଏସବୁ ଚମତ୍କାର କରି ପାରିବୁ ଏସବୁ ଚମତ୍କାର କରୁଛୁ ସେଠିକି ଲୋକ ଯାଉଛନ୍ତି ପଇସା ମଧ୍ୟ ସେମାନଙ୍କ ସାଙ୍ଗେ ବେପାର ମାନେ ପଇସା ନେଉଚନ୍ତି ସେମାନଙ୍କଠୁ ଲୁଟୁଛନ୍ତି ଏଇତ ବହୁତ ଆଜିକାଲି ବିଭିନ୍ନ ପ୍ରକାର ସୋସିଆଲ ମିଡ଼ିଆ ହେଉ ନିଉଜ୍ରେ ହେଉ ଆଜିକାଲି ଦେଖିବାକୁ ମିଳୁଛି ଏହାର ତ ନିଶ୍ଚିନ୍ତ ଭାବରେ ସୋସାଇଟି ପାଇଁ ଖରାପ କିନ୍ତୁ ତଥାପି ଧର୍ମକୁ ଆମର ମାନିବାର ଅଛି କିନ୍ତୁ ଧର୍ମକୁ ନେଇ ବ୍ୟବହାର କରିବା ବ୍ୟବସାୟ କରିବା ରାଜନୀତିକ ରେ ବ୍ୟବହାର କରିବା ଏସବୁ ଖରାପ